ଆମ ଗାଁରେ ବହୁତ ଶିଶୁ ଶ୍ରମିକ ଅଛନ୍ତି ତାଙ୍କ ବାପା ମାଆ ପଇସା ଅଭାବରୁ ତାଙ୍କୁ ପାଠ ପଢ଼ାଇନଥାନ୍ତି ସେଥିପାଇଁ ସେମାନେ କାମ କରିବାକୁ ବାଧ୍ୟ ହୁଅନ୍ତି ଯେମିତିକି ଟ୍ରାକ୍ଟରରେ କାମ କରନ୍ତି ନଦୀକୁ ବାଲି ନେଇ ଯାଆନ୍ତି ଗାଁ ଘରେ ଘରେ କ୍ଷେତକୁ କାମ କରିଯାଆନ୍ତି ପଇସା ପାଇଁ ସ୍କୁଲ୍ କଲେଜ ଯାଇନଥାନ୍ତି